ଦେଖନ୍ତୁ ମୋ ଜୀବନରେ ଏକ ବହୁତ ପ୍ରିୟତମ ମୋର ଏକେ ପୁସ୍ତକ ରହିଛି ଯେଉଁ ପୁସ୍ତକକୁ ପଢ଼ିବା ମାତ୍ରେ ହିଁ ମୋ ଜୀବନ ବହୁ ପରିବର୍ତ୍ତନ ଘଟିଛି ଏବଂ ମୋ ଜୀବନରେ ବହୁତ କିଛି ମୁଁ ଲାଭ କରିପାରିଛି ସେ ପୁସ୍ତକଟି ହେଲା ଗୀତା ଯେଉଁଟା କି ସମସ୍ତଙ୍କ ପାଇଁ ଦରକାର ଏହି ବହିଟି ଏପରି ଏକ ବହି ଯାହାକୁ ପଢ଼ିବା ମାତ୍ରେ ହିଁ ଆପଣ ଏମିତି ଏକ ଶକ୍ତିର ହେଇପାରିବେ ବଳ ଆପଣ କେବେ ଭାବିପାରିବେନି ସେଇଭଳି ଏଇ ୟେ ପଢ଼ିବା ଦ୍ୱାରା ଏମିତି ମାନେ ତାକୁ ବୁଝିବା ଦ୍ଵାରା ତାକୁ ଯେଉଁ ଜିନିଷ ଅରା ଅଛି ସେଇ ବହିରେ ମାନେ ଯେଉଁ ସବୁ ଲେଖା ଅଛି ଯେଉଁ ସବୁ କଥା ଅରା ସେ ବହିରେ ଅଛି ସେଟାକୁ ଆପଣମାନେ ନିଜ ଜୀବନରେ ପକାଇବେ ଯାହା ମାଧ୍ୟମରେ କି ସେଟା ହେଉଛି ଆପଣଙ୍କୁ ଜୀବନକୁ ଗୋଟେ ଶୃଙ୍ଖଳା କରିଚାଲିବ ଏହାକୁ ମୁଁ ପଢ଼ିବା ମାତ୍ରେ ହିଁ ମତେ ଉପଭୋଗ ଲାଗେ ମୋ ମନ ଶାନ୍ତି ଲାଗେ ଆଉ ଯେତେବେଳେ ବି ମୋତେ ଭଲ ଲାଗେନି ମୁଁ ମନ ଟିକେ ଦୁଃଖ ଥାଏ ମୁଁ ଟିକେ ମୋତେ ମାନେ କାନ୍ଦ ଦୁଃଖ ଲାଗେ ସେ ସମୟରେ ମୁଁ ଏ ପୁସ୍ତକଟି ପଢ଼ିବାକୁ ଆରମ୍ଭ କରେ ଆଉ ପଢ଼ିବା ମାତ୍ରେ ହିଁ ମୋତେ ଏହା ଭଲ ଲାଗେ ଏବଂ ଏଭଳି ଭଲ ଲାଗେ ତା'ପରେ ମୁଁ ପଢ଼ି ତା'ପରେ ମୁଁ ମନ ଶାନ୍ତ ହେଇଯାଏ ତା'ପରେ ମୁଁ ଏ ବହିକୁ ରଖିଦିଏ ରଖିଦିଏ ଆମ ଠାକୁରଙ୍କ ଘରେ ଆକୁ ରଖିଦିଏ ଏଇ ପୁସ୍ତକକୁ କେତେଥର ମୁଁ କହିପାରିବିନି ଏଟା ଗୋଟେ ଛୋଟ ପୁସ୍ତକ ନୁହେଁ ଆକୁ କିନ୍ତୁ ମୁଁ ପଢ଼ୁଛି ଏଯାଏଁ ବି ପଢ଼ୁଛି ଗୋଟେ ଗୋଟେ ଗୋଟେ ଗୋଟେ ଏମିତି ଧୀରେ ଧୀରେ ମୁଁ ପଢ଼ୁଛି ସମ୍ପୂର୍ଣ୍ଣ ମୁଁ ପଢ଼ିନି ସେଥିଯୋଗୁଁ ଏ ପୁସ୍ତକଟି ବହୁତ ବଡ଼ ପୁସ୍ତକ ଏବଂ ଏହାକୁ ବୁଝିବାଟା ବି ବହୁତ କଷ୍ଟକର ପ୍ରତ୍ୟେକ ଅକ୍ଷର ବା ପ୍ରତ୍ୟେକ ବାଣୀକୁ ପଢ଼ିବା ବୁଝିବା ଟିକେ କଷ୍ଟ ହୁଏ ସେଥିଯୋଗୁଁ ଏହାକୁ ଟିକେ ସମୟ ଲାଗେ